ଲାଇନ୍ମ୍ୟାନ୍ କହୁଥିଲେ ଆପଣ ଟିକିଏ ଆସନ୍ତୁ ଆମ ଘରକୁ ଲାଇନ ଫ୍ୟୁଜ୍ ଉଡି ଯାଇଛି ଆମ ଘରର ଫ୍ୟୁଜ୍ଟା ଉଡିଯାଇଛି ଲାଇନ କଟିଯାଇଛି କାଲିଠୁ ହଁ ତାଳକଣିଠୁ କହୁଛି ଆପଣ ନାହିଁ ନାହିଁ ନାହିଁ ଆଜ୍ଞା ଟିକେ ବେଗି ଆସିବେ ଦୁଇ ତିନି ଦିନ ହେଲା ଲାଇନି କଟିଲାଣି ପିଲାମାନେ ହଇରାଣ ହେଉଛନ୍ତି ଖରାଦିନ ଶୋଇବାକୁ ଟିକିଏ ଅସୁବିଧା ଦେଖୁଛ ଛାତ ଘର ତତଉଛି ନାହିଁ ଶୀଘ୍ର ଟିକେ ଆସିବେ ହେଉ ହେଉ ହଁ ହେଉ ନାହିଁ ଆଜ୍ଞା ଟିକିଏ ଶୀଘ୍ର ଆସନ୍ତୁ ଆମଠିକି ଆସନ୍ତୁ ହଁ ଘଣ୍ଟାଏ ଭିତରେ ଆସନ୍ତୁ ହଁ ହେଉ ତୁମେ ଆସ ପଇସା ତ ଯିଏ ଦିଆ ତ ହେବ ସଜ କଲାମାନେ ତ ଦିଆ ହେବ ତୁମେ ଆସିକି ଆଗ ଟିକିଏ ସଜାଡି ତ ଦିଅନ୍ତ ଆଉ ଗରମରେ ଆମେ ହଇରାଣ ହୋଇଗଲୁଣି ଦୁଇ ଦିନ ହେଲା ପଇସା କଥା ନାହିଁ ନାହିଁ ନାହିଁ ନାହିଁ ଶୁଣନ୍ତୁ ତୁମେ ଶୀଘ୍ର ଆସ ପଇସା ତ ନେବ ନାଁ ପଇସା ନେବ ତିଆରି କରିକି ଯିବ ଦୁଇ ଦିନ ହେଲା ଦୁଇ ଦିନ ହେଲା ଫୋନ କଲିଣି ଆପଣ ଫୋନ ଉଠାଉ ନାହାନ୍ତି ତୁମେ ଶୀଘ୍ର ଆସ ଘଣ୍ଟାଏ ଭିତରେ ଯେମିତି ଘଣ୍ଟାଏ ହେବନି ସେମତି ତୁମେ ଆସ